ଓଡ଼ିଶାର ଲୋକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଥଣ୍ଡା ଓ କାଶ ଥଣ୍ଡାକାଶ ଘରର ଜଣକୁ ହେଲେ ଥଣ୍ଡା ଜ୍ୱର କାଶ ଅନ୍ୟଜଣଙ୍କୁ ନିଶ୍ଚିନ୍ତ ହେବା ସ୍ୱାଭାବିକ ଜଣଙ୍କ ଥାଳିରେ ମିଶିକି ଖାଇଲେ ଜଣେ ଏକା ଖାଇଲେ ତାର କିଛି ହୁଏନି କିନ୍ତୁ ସେ ଥଣ୍ଡାଟା ତା ଦେହରେ ମେଡ଼ିସିନ୍ ଖାଇ କମିଯାଏ କିନ୍ତୁ ସମସ୍ତଙ୍କ ଜଣକୁ ଥଣ୍ଡାହେଲେ ସମସ୍ତଙ୍କ ସାଙ୍ଗରେ ମିଶିକି ଖାଇଲେ ସେ ରୋଗ ଥଣ୍ଡା ତାକୁ ଘରର ସମସ୍ତଙ୍କୁ ହୁଏ ଥଣ୍ଡାଜ୍ୱର ଆକ୍ରମଣ କରେ ଅଣସଂକ୍ରାମକ ରୋଗ ଡାଏରିଆ ଯକ୍ଷ୍ମା ମ୍ୟାଲେରିଆ ଅଣସଂକ୍ରାମକ ରୋଗ ଏହିଗୁଡ଼ା ସମସ୍ତେ ସାଧାରଣ ଭାବନ୍ତି ସମସ୍ତେ ଆଉ ତାକୁ ମ୍ୟାଲେରିଆ ହେଇଛି ମୋତେ ମ୍ୟାଲେରିଆ ହେଇଯିବ କିନ୍ତୁ ସେଇଟା ସେଇଟା ନୁହଁ ଏଇଟା ମେଡ଼ିସିନ୍ ଦ୍ୱାରା ଆମେ ମେଡ଼ିସିନ୍ ଖାଇଲେ ଆମକୁ ଜ୍ୱର କମିଯାଏ ତେଣୁ ମ୍ୟାଲେରିଆ ଯକ୍ଷ୍ମା ଡାଇରିଆ ଏଗୁଡ଼ା କ'ଣ ଆମେ ମେଡ଼ିସିନ୍ ଖାଇବା ଦ୍ୱାରା କମିଯାଏ ଏହି ଅ'ଣ ସଂକ୍ରାମକ ରୋଗ